ଏହା ତ ମୋବାଇଲ୍ ରେ ଯେନ୍ ଆସୁଛେ ସଠିକ୍ ଖବର ଆସୁଚେ ଲୋଗ୍ ବହୁତ ଜାଣିପାରୁଛନ୍ ଆଗରୁ କିଛି ଜଣା ନପଡ଼ୁଥାଏ ଆଗ କାଳରେ ବହୁତ ପଚାଶ ବର୍ଷ ଆଗରୁ କିଛି ବି ଆଣି ପଡ଼ିଥାଏ ଏନୁ ଗୋଟେ ସିରିଏଲ୍ ଦେଖ୍ବାର୍ ଲାଗି କିଛି ନା ରେଡ଼ିଓରେ ଶୁନବାର୍ ଲାଗ କିଛି ରେଡ଼ିଓ ଖାଲି ଥିଲା ସେତେବେଲେ ରେଡ଼ିଓରେ ଟିକେଟ୍ କାର୍ ପାଖେ ଥିଲା କାର୍ ପାଖେ ନାହିଁ ହେଥି ଲୋକ କମ୍ ଜାନୁଥିଲେ ଯାହାତି ମୋବାଇଲ୍ ଯୁଗ ହୋଇଗଲା ତାପରେ ଟିଭିରେ ବି ଦଉଛେ ଖବର ଖାଗଜ ଯାହାତି ଆସୁଛେ ଲୋକ ବହୁତ ଜାନିପାରୁଛନ୍ ଆଗରୁ ବହୁତ ଦେଖ ସିନେମା ହେଲା ନ୍ୟୁଜ୍ ହେଲା ଚାଷୀମାନଙ୍କର ସବୁ ଜଣା ପଡ଼ୁଛି ଚାଷୀ ରୋଗୀ ଲାଗ୍ଲା କାଣା ହେଲା ଚାଷୀରେ ଧାନ ପରେ କି ପନିପରିବାର ଉପରେ ହେଲେ ବି ସେମାନେ ପାଖେ ସବୁ ଆସୁଛି ଖବର ଜାଣିପାରୁଛନ୍ ଆଗରୁ କାଣା ସେଟା କିଛି ଜାଣିନି ପଡ଼ିଥ ଲୋକ କାଣା କରିବେ କରିକ କିଛି ନାହିଁ କେନ ବର୍ଷାପାଗ ହେଲା କାଲକେ ବର୍ଷା ହବାର୍ ଅଛେ କିଛି ଜାନି ନପଡ଼ିଥି ସେମାନେ ସେ ମଇ କହିିଲେ ସେଇ ଭାବକ ଦେଖିକି ଜାଣିପାରୁନ ଯେ କାଲି ବର୍ଷା ହ ଏବେ ନାଇଁ ପାଞ୍ଚ ଦିନ ଆଗରୁ କେବେ ବର୍ଷା ହେବ ସେ ନ୍ୟୁଜ୍ କହିଦେଉଛି ଆଉ ମତରେ ଏହାତେ ଭଲ୍ ଏଠିକ ଖବର ଆସିୁଛି ଆଉ ଆଗରୁ ଭଲ ଅଛେ ଆନ୍ତା ଖବର ଦେଲେ ମୋବାଇଲ୍ ରେଡ଼ିଓ ଖବର କାଗଜ ବି ଠିକ୍ ଅଛି ଖବର କାଗଜ ଦେଖ ଆଜିପାରିଲା କାଲି କାଉଣ୍ଟ ପୁର ଏଇଟା ମେଡ଼ିକାଲ୍ କି କାଁ ଗୋଟେ ଚାଷୀଟା ତାପରେ ଆଡ଼ଭଟାଇଜ୍ ବି ପଢ଼ି ପାରୁଛନ୍ ଯେ ଔଷଧ ପାବଦରେ ଏଇଟା ଠିକ୍ ଅଛି ମେଡ଼ିସିନ୍ ବି ଠିକ୍ ଅଛି ଏଇଟା ବୋଲି ସବୁ ଜାଣିପାରୁଛନ୍ ଆଗରୁ କା କିଛି ଜନା ନାଇଁ ପଡ଼ଥଇ ସେ ଆସିଲେ କେତେ କାଣା ବର୍ଷା କାଣା ହେବା ତାପରେ ରୋଗୀ ଖାଇଲେ ବି ତରେ ଚାଷ ଲାଗି ବି କିଛି ଜଣ ପଡ଼ୁଥିଁ ଯାହାତି ଖବରକାଗଜରେ ବି ଦଉଛେ ମୋବାଇଲ୍ରେ ବି ଦଉଛେ ରେଡ଼ିଓରେ ବି କହୁଚେ ରେଡ଼ିଓରେ କହୁଥିଲେଥିଲେ ବି ବହୁତ କମ୍ ସେତେବେଳେ କାଣା ଗୋଟେ ଗାଁ ଗାଁକି ଗୋଟେ ଗୋଟେ ରେଡ଼ିଓ ଥିବା ନିହାତି ଯିଏ ଚଲୁଥା ଏହା ପାଖେ ମୋବାଇଲ୍ ହୋଇପାରୁଛେ ସବୁ ଲୋକ ଜାଣିପାରୁଛନ୍ ହ ତାମାନେେ ଭଲ୍ ଅଛି ଏହାଦେ ତାପରେ ଭଲ୍ ଲ ଭ ଲୁକ୍ ସେଚିତ ହୋଇପାରିଛନ୍ ସବୁ ଭଲ୍ ଭଲ ଇଟା ଭନ୍ ଆଉ ଏନ୍ତା ଖବରକାଗଜ ବି ଆସୁଥାଉ ଲାଗି ଭଲ୍ ଖବରକାଗଜ ଲୋକ ଜାଣିପାରିଛନ୍ ସଚେତନ ହୋଇପାରୁଛନ୍ ଯେ ଏଇରା ଏଟା ହଉଛି ବୋଲିକରି ତି କେଣ ଗଟେ ମେଡ଼ିକାଲ୍ ବୋଲି ଗଟେଲା ଖବରକାଗଜ ଜାଣିପାରୁଛନ୍ ଟିଭିରେ ଜାନୁଛନ୍ ସବୁ ଆଗରୁ କିଛି ଜାନି ନପାରିଥାଏଁ ତା ସବୁ ତାମାନେ ଟିଭିରେ ବି ହେପରି ଜଣା ପଡ଼ୁଛି ସବୁ ନ୍ୟୁଜ୍ ଦେଖିଲେ ବଲେ ଜାଣିପାରୁଛନ୍ତି ଯେ କାଲି କାଣା ଯେ କେ ବେମାର ହେଲା ଏ କାଣା ହେଲା ନୂଆ ନୂଆ ବେମାର କିଛି ନିଜାଣିପାରୁଛନ୍ତି ଆଗରୁ ଏବେ ସବୁ ଗାଁ ହେଲେ ବି ନ୍ୟୁଜ୍ରେ ଦେଇ ଦେଉଛି ସେଟାକେ ନ୍ୟୁଜ୍ ଲାଗି ଭଲ୍ ଆଉ ସବୁ ଖବର ଯେ ଲାଗି ଭଲ୍ ଅଛେ ଦେଖିଲି ଭଲ ଲାଗେ ଆ ଖବର ମୋବାଇଲ୍ ଫିର୍ ରେଡ଼ିଓ ଖବର କାଗଜ ସବୁଙ୍କର ଲ ଏବେ ଭଲ୍ ଅଛେ ଆଉ ଏହାର ଠିକ୍ ଏ ଆଉ ଭଲ ଲୋକମାନେ ଜାଣିପାରୁଛନ୍